ଖୋର୍ଦ୍ଧା ଜିଲ୍ଲାର ବିକାଶ ଏବଂ ଅଭିବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧାର ସମ୍ମୁଖୀନ ହେଉଛି ଅସୁବିଧା ଗୁଡ଼ିକ ମଧ୍ୟରେ ପ୍ରଥମତଃ ଅର୍ଥନୈତିକ କ୍ଷେତ୍ର ଅର୍ଥନୈତିକ କ୍ଷେତ୍ରରେ ଲୋକମାନେ ଦାରିଦ୍ର୍ୟର ସୀମା ରେଖା ନିର୍ଦ୍ଧାରଣ କରି ପାରୁନାହାନ୍ତି ଯାହା ଫଳରେ ସେ ଦିନକୁ ଦିନ ଗରିବ ଏବଂ ଗରିବରୁ ଗରିବ ହୋଇ ଯାଉଛନ୍ତି ଲୋକମାନେ ନିଜର ପରିବାରକୁ ଭରଣ ପୋଷଣ କରିବାରେ ତାଙ୍କୁ ଅସୁବିଧା ହେଉଛି ଏବଂ ଲୋକମାନଙ୍କୁ ଠିକ୍ ଭାବେ ଚାକିରିରେ ନିଯୁକ୍ତି ନ ମିଳି ପାରୁଥିବାରୁ ସେମାନେ ଦାରିଦ୍ର୍ୟ ଦାରିଦ୍ର୍ୟ ତଳେ ହିଁ ରହୁଛନ୍ତି ଦ୍ଵିତୀୟତଃ ପରିବେଶ ପରିବେଶ କ୍ଷେତ୍ରରେ ଆମେ ଜାଣିଛେ ଜଳ ହିଁ ଜୀବନ ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ଅଶୁଦ୍ଧ ଜଳ ପାଇ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି ଏବଂ ବିଶୁଦ୍ଧ ଜଳ ନ ପାଇ ପାରିବାର ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଅସୁବିଧାର ସମ୍ମୁଖୀନ ହୋଇ ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେବାକୁ ପଡ଼ୁଛି ତୃତୀୟତଃ ରାଜନୈତିକ କ୍ଷେତ୍ର ରାଜନୈତିକ କ୍ଷେତ୍ରରେ ନେତାମାନେ ମିଥ୍ୟା ପ୍ରତିଶୃତି ଦେଇ ଆସି ଲୋକମାନଙ୍କ ଠାରୁ ଭୋଟ୍ ନେଇ ଯାଉଛନ୍ତି ଏବଂ ଲୋକମାନଙ୍କୁ କିଛି ଲୋକମାନଙ୍କର କିଛି ବିକାଶ ଉପରେ କିଛି ଧ୍ୟାନ ଦେଉ ନାହାନ୍ତି ଏବଂ ଲୋକମାନଙ୍କୁ ଠକି ଠକି ଯାଉଛନ୍ତି ଆଉ ନିଜର ବିକାଶ କରୁଛନ୍ତି